ହଁ କହୁଥିଲି ଆପଣ କିଏ କହୁଥିଲେ ହଁ ନମସ୍କାର ହଁ କ'ଣ ହେଲା ହଁ ଆମର ସବୁ ସୁବିଧା ଅଛି ହଁ ଅଛନ୍ତି କାଲି ବି ଜଣେ ଆସିବାର ଅଛି ଫିସ୍ ସେମିତି ଅଛି ହଁ ଅଛି ଆଉ କାଲି ଆସିବେ ଆଉ କାଲି ସେ ଆସିବାର ଟିକେ ଅଛି ହଁ ସେ ଦିଲ୍ଲୀରୁ ଆସୁଛନ୍ତି ନା ହଁ ସବୁ ହେଇପାରିବ ସବୁ ସୁବିଧା ଏଇଠି ଅଛି ହଁ ଜଣେ ଅଛନ୍ତି ଭଲ ଡକ୍ଟର ହଁ ଆପଣଙ୍କ ଯଦି ବିଜୁ କାର୍ଡ଼ ଥିବ କଟିବ ଅଧା ପଇସା କଟିବ ମେଡ଼ିସିନ ସେମିତି ଦେଖିକି ଦେବେ ନା ଡକ୍ଟର ସିଏ ସେହି ସେଇ ଟାଇପ୍ର ଡକ୍ଟର ଦେଖି ଚାହିଁକି ଦେବେ ମେଡ଼ିସିନ ମେଡ଼ିସିନ ଷ୍ଟୋର ସେହି ନଅଟା ଭିତରେ ନଅଟା ଦଶଟା ଭିତରେ ଖୋଲା ହେଇଯାଉ ଫିଜିଓଥେରାପି ଡକ୍ଟର ଦୁଇ ତାରିଖ ନହେଲେ ପାଞ୍ଚ ତାରିଖ ଆସିବେ ତାଙ୍କ ନାଁ ଡକ୍ଟର ପ୍ରିୟଙ୍କା ସାହୁ ହଁ ଏଇଠି ତ ସବୁ ନମ୍ବର କରିତେ ପଡ଼ୁଛି ଏଇଟା ବଡ଼ ମେଡ଼ିକାଲ ହଁ ଆଉ ନମ୍ବର କରିବୁ ମାନେ ଯାହା ହେଲେ ତ ଲାଇନ୍ରେ ଠିଆ ହବୁ ନା ଏଇଠୁ ସକାଳୁ ଆସିକି ଲୋକ ଲାଇନ୍ କରୁଛନ୍ତି ମୋର କେହି ଚିହ୍ନା ନାହାଁନ୍ତି ମୋର ତ ଏଇଠି ଚିହ୍ନା ନାହାଁନ୍ତି ସବୁ ଆଣିବ ତୁମର ଯେତିକି କାର୍ଡ଼ ଅଛି ସବୁ ଧରିକି ଆସିଥିବି କାଳେ କେଉଁଟା କେତେବେଳେ ଦରକାର ହେଇଯିବ ହଁ ହଉ ଆଜ୍ଞା